ମୁଁ ପ୍ରେସଟିଜ୍ କମ୍ପାନୀର ଗୋଟିଏ ଇଣ୍ଡକ୍ସନ ଚୁଲା କିଣିଥିଲି ଚାରି ହଜାର ଟଙ୍କା ଦେଇକି ତାର କୌଣସି ଲାଭ ହେଲାନି ଚାରି ବର୍ଷ ଭିତରେ ତାର ବଟନ ସ୍କ୍ରିନ ସବୁ ଖରାପ ହୋଇଗଲା ମେକାନିକ ବାରମ୍ବାର ଦେଖେଇଲି ଦେଖାଇଲା ତାପରେ ମଧ୍ୟ ତାର କୌଣସି ଫଳପ୍ରଦ ହେଲାନାହିଁ ହେଲେ ମୋର ପଇସା ପାଣିରେ ପଇଲା ଚାରି ପାଞ୍ଚ ବର୍ଷ ଭିତରେ ବହୁତ ପଇସା ମଧ୍ୟ ଖର୍ଚ୍ଚ କଲି ହେଲେ କିଛି ଲାଭ ହେଲାନି ସେ ଚୁଲାଟି ଖରାପ ହୋଇଗଲା